କୃଷି କାର୍ଯ୍ୟମାନେ ଆମେ ଯାହା ଚାଷ କରିଥାଉ ଯାହା ଯେମିତି ଆମେ ଚାଷ କରିବା ବେଳେ କ'ଣ କ'ଣ ଲାଗିଥାଏ ଯେମିତି ପାନି ପାନି ଆବଶ୍ୟକ ମାଟି ଭଲ ହେବା ଆବଶ୍ୟକ ଏହିସବୁ ଆମକୁ ବହୁତ କାମରେ ଲାଗୁଥାଏ ଯେମିତି ଚାଷ କରିବା ବେଳେ ଆମେ କେମିତି ପାନି ଦରକାର ସେ ଚାଷ ମାଟି ଭଲ ଦରକାର ରାସାୟନିକ ସାର ସାର ଖତ ଏଇସବୁ ଆମକୁ ଦେବା ଉଚିତ ହେଇଥାଏ ଯେମିତି ଖତ ଭଲ ନହେଲେ ଆମେ ଖତ ନଦେଲେ ପୋକ ପତଙ୍ଗ ଏହିସବୁ ଖାଇଦେବେ ଆମ ଫସଲ ସବୁ ଖାଇଦେବାକୁ ଆସିବେ ସେଥିପାଇଁ ଆମେ ଖତ ହେବାକୁ ଆମେ କେମିକାଲ ବି ମାରିଥାଉ ଚାଷ କରିବା ବେଲେ ଆମେ କେମିକାଲ୍ ପାଣି ଏହିସବୁ ବହୁତ କିଛି ଦେଉଥାଉ ଆମେ ସ୍ପ୍ରେ ବି କରୁଥାଉ ଏହିସବୁ କରି ଆମେ ଚାଷ କରିଥାଉ ଚାଷ କରିଲେ ଆମକୁ ଫସଲ ମିଲିଥାଏ ଆମେ ଫସଲ କାଟିଗଲେ ଆମେ ବିକ୍ରୟ କରିପାରିଥାଉ ସେଥିରୁ ଆମେ ମୁନାଫା ହେଉଥାଏ ଆମେ ମୁନାଫା ଖାଇକରି ଆମେ ପଇସା ଦେଇ ରୋଜଗାର କରିପାରୁ ସେଥି କାରଣ ଆମେ ଚାଷ କରିବା ଆମ ଆମେ ଚାଷ କରିଲେ ବହୁତ କାମ ଆଗକୁ ବଢ଼ିଥାଏ